ଆଜ୍ଞା ହଁ ଆମେ ସ୍କୁଲ ଏବଂ କଲେଜରେ ମଧ୍ୟ କ୍ରୀଡ଼ା ପ୍ରତିଯୋଗିତା ହୁଏ ଆମେ ମଧ୍ୟ ସେଥିରେ ଭାଗ ନେଉ ଏବଂ ଆମେ ସେଥିରେ କ୍ରୀଡ଼ାରେ ଅନେକ ପ୍ରକାର ଖେଳର ବ୍ୟବହାର ଖେଳ ହୋଇଥାଏ ଯେମିତି ଦୌଡ଼ି ଡିଆଁ କବାଡ଼ି ଏମିତି ଅନେକ ପ୍ରକାର ଖେଳର ବ୍ୟବହାର ହୋଇଥାଏ ଆମେ ସେ ଖେଳରେ ମଧ୍ୟ ଭାଗ ନେଇଥାଉ ସେ ଖେଳରେ ଭାଗ ନେବା ଦ୍ୱାରା ଆମର ଫିଟନେସ୍ ଏବଂ ଦୌଡ଼ା ପ୍ରତିଯୋଗିତାରେ ଏବଂ ସେଥିରେ ଭାଗ ନେଇଥାଉ ଯାହାଫଳରେ ଶରୀର ବୃଦ୍ଧ ରକ୍ତ ସଞ୍ଚାଳନରେ ମଧ୍ୟ ଠିକ୍ କାମ କରେ ଏବଂ ଯାହାଫଳରେ ଆମ ଶରୀର ମଧ୍ୟ ହାଲିଆ ଲାଗେନି ଏବଂ ଶରୀର ସୁସ୍ଥ ରୁହେ ରକ୍ତ ସଞ୍ଚାଳନରେ ମଧ୍ୟ ଠିକ୍ ରକ୍ତ ସଞ୍ଚାଳନ ଶରୀରର ଫିଟନେସ୍ ଠିକ୍ ରହେ